ଆମ ଘରେ ଆମେ ଦୁଇଟା କୁକୁଡ଼ା ରଖିଥିଲୁ ଆଉ ତାକୁ ବହୁତ ଛୋଟବେଳୁ ଭାରି ସ୍ନେହ ହାତରେ ରଖିଥିଲୁ ତାଙ୍କ ନାଁ ବି ଦେଇଥିଲୁ ଚୁଙ୍ଗୁ ଆଉ ମୁଙ୍ଗୁ ଆଉ ତାଙ୍କ ଡାକିଲେ ସେ ପାଖକୁ ଆସିଥିଲେ ଯାହା ଦଉଥିଲୁ ଖାଉଥିଲେ ପାଖରେ ବସିଥିଲେ ଜମା ଉଡ଼ି ଯାଆନ୍ତିନି ଛୋଟ ପିଲା ଆମର ତା ସାଙ୍ଗରେ ବି ଖେଳନ୍ତି ଚୁଙ୍ଗୁ ମୁଙ୍ଗୁ ଡାକିଲେ ଦୌଡ଼ି ଆସନ୍ତି ଆଉ ତାକୁ ଆମେ ଭାରି ସ୍ନେହ କରୁ ଆଉ ଗୋଟେ ଗାଈ ରଖିଥିଲୁ ତା ନାଁ ଲକ୍ଷ୍ମୀ ଦେଇଥିଲୁ ତାକୁ ବି ଭାରି ସ୍ନେହ ଆଦରରେ ଇଏ କରୁ ପଶୁ ହେଲେ ବି ପଶୁଜନ୍ତୁ ହେଲେ ବି ତାଙ୍କ ସାଙ୍ଗରେ ସ୍ନେହ ଆଦରରେ ତମେ ମିଶିଲେ ସିଏ ବି କଥା ନ କହିପାରିଲେ ବି ତମ ଡାକରେ ବି ସେ ତମ ପାଖକୁ ଆସିବେ ଯେହେତୁ ଚୁଙ୍ଗୁ ମୁଙ୍ଗୁ ଯୋଡ଼ାଏ ରଖିଥିଲୁ ଆମେ କୁକୁଡ଼ା ଆଉ ସେ ଗୋଟେ କୁକୁଡ଼ା ଆମର ମରିଗଲା ମରିଲା ପରେ ଆମର ସମସ୍ତଙ୍କୁ ଭାରି ମନ ଦୁଃଖ ହେଲା ଭାରି କଷ୍ଟ ଲାଗିଲା ଯେହେତୁ ଆମେ ତାକୁ ପୁରା ପିଲାଙ୍କ ଭଳିଆ ପାଳିଥିଲୁ ରଖିଥିଲୁ ସେଥିପାଇଁ ବହୁତ କଷ୍ଟ ଲାଗିଲା ଆଉ ଗୋଟେ ଯିଏ ମଙ୍ଗୁ ଅଛି ସିଏ ବି ତାକୁ ଖୋଜୁଛି ତାକୁ ଦେଖିଲାକୁ ଆମକୁ ଭି ଦୁଃଖ ଲାଗୁଚି ନାଗିଲେ ବି ତାକୁ ଆମେ ଖାଇବା ପି ଦେଇକି ତାଙ୍କୁ ଆଉଁସି ଦଉ ଇଏ କରୁଛୁ ତାପରେ ସେ ଆମ ପାଖରେ ବୁଲୁଛି ଆଉ ଡାକିଲେ ବି ଦୌଡ଼ି ଆସୁଛି ସବୁକିଛି ଭାରି ଭଲ ଲାଗୁଛି କିନ୍ତୁ ଗୋଟେ ଯେହେତୁ ମରିଗଲା ମନଟା ଟିକେ କଷ୍ଟ ଲାଗିଲା